ଆମ ଗ୍ରାମଟି ଭୁବନ ନିକଟରେ ଅବସ୍ଥିତ ଏହି ଗାଆଁଟି ଢେଙ୍କାନାଳ ଜିଲ୍ଲାର ସୀମାରେ ଅଛି ଏହି ଗାଁରେ ବିଭିନ୍ନ ପ୍ରକାରର ଲୋକ ବାସ କରନ୍ତି କେଉଁମାନେ ଚାଷବାସ କରନ୍ତି ଆଉ କେତେ ବାହାରେ ଯାଇଁକି ଚାକିରି କରିଛନ୍ତି ପ୍ରାୟତଃ ଅଧିକାଂଶ ଲୋକ ମାଷ୍ଟର ଚାକିରି କରି ନିଜର ଘ ପରିବାର ପୋଷଣ କରନ୍ତି ଏହି ଗାଆଁରେ ସବୁ ବ ମାସରେ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଏ ଏହି ଗାଁରେ ସମସ୍ତଙ୍କର ସମସ୍ତଙ୍କ ପ୍ରତି କିଛି ଆକର୍ଷଣ ରହିଥାଏ କାରଣ କୌଣସି ଲୋକର ଯଦି ଅସୁବିଧା ହେଲା ସେମାନେ ସମସ୍ତେ ସମସ୍ତଙ୍କୁ ସହଯୋଗ କରି କାହାର ଦେହ ଖରାପ ହେଲେ ମେଡ଼ିକାଲରେ ନେଇ ପହଞ୍ଚେଇବା ଆଉ କାହାର କେଉଁଥିରେ ଅସୁବିଧା ହେଉଛି ତାକୁ ସାହାଯ୍ୟ କରିବା ଏହି ଗାଁର ଲୋକମାନଙ୍କର ସାହାଯ୍ୟ ସାହାଯ୍ୟ ମନବୃତ୍ତିକୁ ଦେଖି ମୋତେ ଏଇ ଗାଆଁ ଲୋକକୁ ବହୁତ ପସନ୍ଦ ଲାଗେ